ହ୍ୟାଲୋ ହ୍ୟାଲୋ ଆଉ ଆପଣ ଏଇଠୁ ନା ଅଲଗା କେଉଁଠୁ ଆସିକି ଷ୍ଟଲ୍ ପକାଇଛନ୍ତି ମାନେ ଆପଣ ଏହି କଲିକତାରୁ ନା ଅଲଗା କେଉଁ ଜାଗାରୁ ଆସିକି ଏଇଠି ଷ୍ଟଲ୍ ପକାଇଛନ୍ତି କେଉଁଠୁ ଆସିଛନ୍ତି କଟକରୁ ଯାଇ କଲକତାରେ ଷ୍ଟଲ୍ ପକାଇଛନ୍ତି ହଁ ଆଉ କ'ଣ କ'ଣ ଭେରାଇଟି ରଖିଛନ୍ତି ସବୁ ଆଉ ଆଉ ସବୁ ହସ୍ତତନ୍ତ ଉପରେ ରଖିଛନ୍ତି କି ଆଉ ଟକିଏ କ'ଣ ସାଲ୍ ଫାଲ୍ ଦେଖାଇଲେ ଭଲ ଭଲ ଟିକିଏ ହାତ ବୁଣା ଜିନିଷ ଦେଖାନ୍ତୁ ଆଉ କେଉଁଟା କେତେ ରେଟ୍ ଅଛି ଦେଖିଲେ ଟିକିଏ ହାତବୁଣାଗୁଡ଼ାକ କେତେ ରେଟ୍ ଅଛି ଭଲ ରେଟ୍ର ଅଛି ମୁଁ ଗୋଟେ ଦୋକାନ ଦେଇଛି ତ ମୁଁ ସେଠାକୁ ମାଲ୍ ନେବାକୁ ଚାହୁଁଛି ତ ମୋତେ ଭଲ ରେଟ୍ରେ ଯଦି ପୋଷେଇବ ଦେବେ ତା'ହେଲେ ସେହି ଅନୁସାରେ ମୁଁ ଜିନିଷ ନେବି ତ ମୁଁ ଜିନିଷ ଭେରାଇଟି ଜିନିଷ ଦେଖିକି ମୁଁ ରେଟ୍ କରିବି ମୁଁ ସେହି ଯେଉଁ ରେଟ୍ କହିଲେ ସେହି ରେଟ୍ ଠିକ୍ ଅଛି ଯେ ହେଲେ ମୁଁ ଟିକିଏ ପରିମାଣ ଅଧିକା ନେବି ନା ସେଥିପାଇଁ ଆଉ ଟିକିଏ କମ୍ ରେଟ୍ ହେଲେ ଭଲ ହୁଅନ୍ତା ତ ତମର ବଣ୍ଡେଲ୍ ପିଛା ଅଛି ନା କ'ଣ କେମିତି ରେଟ୍ କ'ଣ କେମିତି ହଁ ହଉ ହଉ ତା'ହେଲେ ମୁଁ ଯେଉଁ ଯେଉଁ ଜିନିଷ କହିବି ଆପଣ ସେହି ସେହି ଜିନିଷ ପ୍ୟାକ୍ କରିଦେବେ ହେଲା ହଉ ହଉ ରଖୁଛିି